ମୁଁ ଗୀତ ଗାଉଥିବା ସମୟରେ ସବୁବେଳେ ମୋ ପାଖରେ ପାଣି ରଖେ ଗୀତ ଗାଉଥିବା ସମୟରେ ଯେତେବେଳେ ମୋତେ ବିରତି ମିଳେ ସେତେବେଳେ ମୁଁ ପାଣି ପିଇ ଦିଏ ମୋ କଣ୍ଠ ସ୍ୱରକୁ ସବୁବେଳେ ସମାନ ରଖିବା ପାଇଁ ମୁଁ କାହାରିଙ୍କ ସହ ଜୋରରେ କଥା ବାର୍ତ୍ତା କରେ ନାହିଁ ଓ ସବୁବେଳେ ମିଶ୍ରି ପାଣି ପିଏ